ଆମେ ଯେକୌଣସି ଖାଦ୍ୟ ରୋଷେଇ କରିବା ପରେ ସେଥିରେ ଅଧିକା ଗୋଲମରିଚ ଗୁଣ୍ଡ ଗୁଜୁରାତି ଗୁଣ୍ଡ ଡାଳଚିନି ଗୁଣ୍ଡ ଏସବୁ ପକେଇବା ତେଜପତ୍ର ଗୁଣ୍ଡ ଏସବୁ ପକେଇବା ଦ୍ୱାରା ତାର ସ୍ୱାଦ ଅଧିକ ବଢ଼ିଯାଇଥାଏ